ମ୍ୟାଡ଼ମ୍ ନମସ୍କାର ହଁ ଟିକେ ମାର୍କେଟ ଯାଇଥିଲି ତ ସେଥିପାଇଁ ଡେରି ହୋଇଗଲା

ହଁ ହଁ ମୁଁ ଏବେ ଜଷ୍ଟ ମାର୍କେଟରୁ ଆସିଲି ଆଉ ଯାଉଛି ଆଜ୍ଞା ହଁ ମୁଁ କରିବି ଯେ ତୁମ ବାପା ତ ଇଆଡ଼ୁ ସିଆଡ଼ୁ କହୁଛନ୍ତି ଆଉ ଖାଇବାରେ ବି ହଇରାଣ କରୁଛନ୍ତି ଆଉ ହଁ ଦରମା ଟିକେ ବଢ଼ଉ ନାହାନ୍ତି ଆଉ ଏତିକି ପଇସା ରେ ଏତେ ସାରା କାମ କରୁଛି ହଁ ହଉ ହଁ ମୁଁ କରିବି ଆଉ ଏତେ ସାରା କାମ ପାଇଁ ଆଉ ଟିକେ ଦରମା ବଢ଼େଇବେ ଆଉ ମୋର ଲୁଗାପଟା ପାଇଁ ଟିକେ ମଧ୍ୟ ତାକୁ ଦେବେ

ଏତେ ସାରା ଘର କାମ ଗୁଡ଼ିକ କରୁଛି ଅସନା ମସନା କରୁଛନ୍ତି ତୁମ ବୁଢ଼ା ବାପା ଆଉ ତେଲ ଫେଲ ମାଲିସ୍ କରୁଛି ସବୁ କଲା ପରେ ବି ଆଉ ଚିଡ଼ି ଚିଡ଼ି ହେଉଛନ୍ତି ଏତେସାରା କାମ କଲାପରେ ବି ମାନେ ଟିକେ ଶାନ୍ତିରେ ରଖେଇ ବସେଇ ଦେଉନାହାନ୍ତି ଆଉ ଯଦି ବାହାରକୁ ଯାଉଛନ୍ତି ମୋ ପାଇଁ କ'ଣ ନେଇକି ଆସିବେ ଆଉ ପିଲାମାନଙ୍କ ପାଇଁ ବି କ'ଣ ଆଣିଥିବେ ବାହାରକୁ କେଉଁଠିକି ବାହାରକୁ କେଉଁଠିକି ବୁଲିବା ପାଇଁ ଯାଉଛନ୍ତି ହଁ ମୁଁ କରି ଧରିକି ଦେବି ହଁ ହେଉ ମୁଁ ଦେବି ଆଉ ଜଲ୍ଦି ଟିକେ ବୁଲାବୁଲି କରିକି ପଳେଇଆସିଲେ ଭଲ ହେବ ହଁ ହେଉ ତାହେଲେ